ମ୍ୟାମ୍ ନମସ୍କାର୍ ମୁଁ ଆପଣଙ୍କର କି ସେବା କରିପାରିବି

ମୁଁ ଆପଣଙ୍କର କି ସେବା କରିପାରିବି କାଁ ହେଇଛ

ଭଲ ଟ୍ରିଟ୍ମେଣ୍ଟ୍ କରାଯାଏ ବିଭିନ୍ନ ରୋଗ ପାଇଁ ବିଭିନ୍ନ ଟ୍ରିଟ୍ମେଣ୍ଟ୍ କରାଯାଇପାରିବ ହସ୍ପିଟାଲ୍ରେ ଏକ୍ସପିରିଏନ୍ସ ଥିବା ଡକ୍ଟର୍ ଅଛନ୍ତି ଆପଣ ଆସନ୍ତୁ ଟ୍ରିଟ୍ମେଣ୍ଟ୍ ହଁ ନର୍ସ ଏଭେଲେବୁଲ୍ ଅଛନ୍ତି ଆପଣଙ୍କର କୌଣସି ଅସୁବିଧା ହେବନି ସବୁ ପ୍ରକାର ମେଡ଼ିସିନ୍ ଆମ ହସ୍ପିଟାଲ୍ରେ ଅଛି ବାହାରୁ ଆପଣଙ୍କୁ କିଛି କିଣିବାକୁ ପଡ଼ିବ ନାହିଁ ଆପଣଙ୍କର କ'ଣ ହେଉଛି କି ଆମର ହସ୍ପିଟାଲ୍ରେ ବେଶୀ ଖର୍ଚ୍ଚ ହେବ ନାହିଁ ଗଭ୍ମେଣ୍ଟ୍ର ସବୁ ସୁବିଧା ଅଛେ ଆଉ ମେଡ଼ିସିନ୍ ବି ତ ଗଭ୍ମେଣ୍ଟ୍ ଦେଉଛେ ସବୁ ଗଭ୍ମେଣ୍ଟ୍ ତରଫ୍ରୁ ହଉ ହଉ ଠିକ୍ ଅଛି